ଆମେ ଟ ଟ୍ୟାପ୍ ପାଣି ପାଉନାହୁଁ ଆମେ ଆମ ଗ୍ରାମରେ ଥିବା ଆମେ ସମସ୍ତ ବ୍ୟକ୍ତି ମାନେ ଆମେ ସମସ୍ତେ ଟ୍ୟାପ୍ ପାଣି ନ ପାଇବା ହେତୁ ଆମେ ଆମ ଗ୍ରାମରେ ଅ ଅବସ୍ଥିତ ଥିବା ଗାଁ ପୋଖରୀର ପାଣି ପାଣି ବ୍ୟବହାର କରିଥାଉ ଆମର ଗାଧୋଇବାରେ ଖାଇବାରେ ମଧ୍ୟ ଏହାକୁ ଆମେ ବ୍ୟବହାର କରିଥାଉ ଏବଂ ସେହି ପାଣିକୁ ଖାଇକି ପିଇକି ଆମେ ଆମର ଦେହ ଅସୁସ୍ଥ ରୁହେ ଏବଂ ସବୁଦିନେ ସବୁଦିନ ଦୁଃଖ ଲାଗି ରହିଥାଏ ଯାହାଫଳରେ ଅନେକ ରୋଗ ମଧ୍ୟ ହୋଇଥାଏ ରୋଗ ମଧ୍ୟ ହୋଇଥାଏ ଯେ ଅନେକ ଲୋକମାନଙ୍କର ତ କେତେକ ଲୋକଙ୍କ ଜୀବନ ମଧ୍ୟ ଏହି ପାଣି ପିଇକି ଚାଲି ଯାଇଛି କାହିଁକିନା ଏହି ପାଣିରେ ଏହି ପାଣିରେ ଏ ଗାଁ ପୋଖରୀ ପାଣିରେ ଅନେକ ଡାଳ ପତ୍ର ପଡ଼ୁଛି ଯେମିତିକି ଡାଳ ପତ୍ର ଯେଉଁ ବର୍ଷା ମାସ ହେଲା ପରେ ବର୍ଷା ମାସରେ ପାଣି ଏ ତଳରେ ପଡ଼ିଲା ସେଇ ପାଣି ଗୁଡ଼ିକ ଯେତେ ବର୍ଷା ପାଣିରେ ଯେତେ ପଡ଼ୁଛି ଯେମିତି ଗାଁ ଗାଁ ଗାଁ ଗାଁ ଗାଁ ଗହଳିରେ ଯେତିକି ଆବର୍ଜନା ପଡ଼ିଛି ସେହି ବର୍ଷା ପାଣିରେ ତାହା ସେହି ଆ ଗାଁ ପୋଖରୀର ପାଣିରେ ମିଶି ଯାଉଛି ତାହା ଯାଇକି ଗାଁ ପୋଖରୀ ପାଣିରେ ମିଶି ଯାଉଛି ଯାହାକି ପିଇବା ମାତ୍ରେ ଆମ ଲୋକମାନଙ୍କୁ ଆମ ଲୋକମାନଙ୍କୁ ବା ଆମେ ଏହି ଗ୍ରାମରେ ଥିବା ସମସ୍ତ ଲୋକମାନେ ସେହି ପାଣିକ ପିଇବାକୁ ଆମେ ବାଧ୍ୟ ହେଉଛୁ କାହିଁକିନା ଆମ ଗ୍ରାମରେ ଗୋଟାଏ ମଧ୍ୟ ଟ୍ୟାପ୍ ପାଣି ନାହିଁ ସେଥିପାଇଁ ଆମେ ସମସ୍ତେ ସେହି ଗାଁ ଗୁଡି ର ପାଣି ସେହି ମଇଳା ଆବର୍ଜନା ହେଇଥିବା ସେହି ଗାଁ ପୋଖରୀର ପାଣିକୁ ପିଇବାକୁ ବାଧ୍ୟ ହେଉଛୁ ଆଉ ଆମେ ପିଇକି ଆମର ଜୀବନକୁ ଆମେ ନିଜେ ନଷ୍ଟ କରି ଦେଉଛୁ ଆଉ ଯଦି ଆମକୁ ଟ୍ୟାପ୍ ପାଣି ମିଲିଲା ଟ୍ୟାପ୍ ପାଣି ମିଳିଲା ତାହେଲେ ଆମେ ସେ ଟ୍ୟାପ୍ ପାଣି ପିିଇକି ପିଇକି ଆମେ ସମସ୍ତେ ସୁସ୍ଥ ରହିବୁ ଏବଂ ଆମ ଜୀବନ ଜୀବନଟାରେ ଅନେକ ପରିବର୍ତ୍ତନ ଆସିବ କାହିଁକିନା ସେହି ଟ୍ୟାପ୍ ପାଣି ପିଇବା ଦ୍ୱାରା ଆମ ଦେହଟା ପ୍ରତିଦିନ ସବୁଦିନ ପାଇଁ ସୁସ୍ଥ ରହିବ ଏବଂ ଯେମିତି ଆଗ ଆମ ଆମର ଯେଉଁ ଆମେ ଯେଉଁ ଏବେ ଯେଉଁ ପୋଖରୀ ପାଣି ପିଇକି ଆମ ଜୀବନକୁ ଆମେ ନିଜେ ନଷ୍ଟ କରୁଛୁ ଅନେକ ଲୋକଙ୍କର ଜୀବନ ଚାଲିଯାଇଛି ଏବଂ ଯେଉଁ ରୋଗ ଲାଗି ରହିଛି ସବୁଦିନ ପାଇଁ ଯେଉଁ ରୋଗ ଲାଗି ରହିଛି ଟ୍ୟାପ୍ ପାଣି ପିଇବା ଦ୍ୱାରା ସେହା ତାହା ଦୂର ଦୂରହବ ବୋଲି ଆମର ଆଶା ଏବଂ ଏହି ଟ୍ୟାପ୍ ପାଣି ପିଇବା ଦ୍ୱାରା ଆମମାନଙ୍କ ଦେହରେ ଦେହଟା ଆମର ସୁସ୍ଥ ରହିବ ଏବଂ ଆମେ ଆଗାମୀ ଭବିଷ୍ୟତରେ ଗୋଟେ ଭଲ ମଣିଷ ହେଇପାରିବ କାହିଁକିନା ଆମର ଯେଉଁ ରୋଗ ଶକ୍ତିଟା ଆମ ପାଖରେ ଯେଉଁ ରୋଗ ରୋଗ ସବୁଦିନ ପାଇଁ ଯେଉଁ ଲାଗି ରହୁଥିଲା ଏଇ ପୋଖରୀ ପାଣି ପିଇକି ସେଇ ରୋଗଟା ଆଉ ଲାଗି ରହିବନି ଆଉ ଆମେ କେହି ରୋଗୀ ହେଇକି ରହିବନି ସମସ୍ତେ ଆମେ ବି ଭଲ ଜୀବନଯାପନ କରିପାରିବୁ ଏବଂ ଏହାଦ୍ୱାରା ଆମର ଅନେକ ଅନେକ ଉପକାର ହେବ ବୋଲି ଆମର ଆଶା ଏବଂ ବିଶ୍ୱାସ